ଆମ ଅଞ୍ଚଳରେ ବାର୍ଷିକ ମେଳା ଓ ବାର୍ଷିକ ଯାତ୍ରା କହିଲେ ପଣା ସଂକ୍ରାନ୍ତି ମହାବିଶୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ଯାହାକୁ କୁହାଯାଏ ସେଥିରେ ଆମର ବାର୍ଷିକ ମେଳା ହୁଏ ଆମର ସେ ଆଖପାଖ ଗାଁ ଆମ ଗାଁର କିଛି ଲୋକ ସବୁ ମେଳାରେ ଯୋଗ ଦିଅନ୍ତି ମେଳାରେ ମାଆ ତାରିଣୀ ମନ୍ଦିରଙ୍କ ପାଖରେ ମେଳାଟା ହୁଏ ସେଠି ମାଆ କାଳିକା ନାଚନ୍ତି ପାଟୁଆ ନାଚ ହୁଏ ରାଉଳୁ ନାଚ ବି ହୁଏ ଠାକୁରଙ୍କର ରୀତିନୀତି ସହିତ ଲୋକଙ୍କ ନାଗି ଖାଇବା ବିଇବା ଷ୍ଟଲ୍ ପଡ଼ିଥାଏ ଗୁପଚୁପ୍ କତୁରୁ ଆରମ୍ଭ କରି ଆଇସ୍କ୍ରିମ୍ଫାଇସ୍କ୍ରିମ୍ ଲୋକମାନେ ଯାଆନ୍ତି ମେଳା ଉପଭୋଗ କରନ୍ତି ଠାକୁରଙ୍କୁ ଦର୍ଶନ କରନ୍ତି ଠାକୁରଙ୍କ ଆଶୀର୍ବାଦ ନିଅନ୍ତି ବହୁତ କିଛି ବାର୍ଷିକ ମେଳାରେ ହୁଏ ଆମ ବାର୍ଷିକ ମେଳା ବହୁତ ନିଆରା ଓଡ଼ିଆ ନବବର୍ଷରେ ବାର୍ଷିକ ମେଳା ବହୁତ ନିଆରା ଆମ ବାର୍ଷିକ ମେଳାଟା ଲୋକମାନଙ୍କ ମନରେ କିଛି ଖୁସି ଭରିଦିଏ